ଯେନ୍ ତରକାରୀ ବନାବାର୍ ଲାଗି ଗଲେ ଆମେ ପହେଲା ସବୁ କଟାବଛା କରିକରି ରେଡ଼ି କରିକିରି କଢ଼େଇ ବସେଇକରି ଆମେ ଯେନ୍ଟା ତେଲ୍ଫୁଲ୍ ନୁନ୍ ଆଉ ଯେନ୍ଟା ମସଲା ରେଡ଼ି କରିକିରି ତର୍କାରୀ ତିଆର୍ କର୍ବାର୍ ଲାଗି ସବୁ ରେଡ଼ି ରେଡ଼ି କରିକିରି ରଖ୍ବାର୍କେ ପଡ଼୍ବା ଆଉ ସବୁ ଦେଇକରି ତର୍କାରୀ ଆମେ ବନଉଛୁଁ ସବୁ ଜିନିଷ୍ ରଖିକିରି ସାମ୍ନା ନ ସବୁ ପ୍ରକାର୍ର ମସ୍ଲା ମିର୍ଚା ବାଟି କରି ତର୍କାରୀଟା ଆମେ ତିଆର୍ କରୁଛୁଁ ସେ ତର୍କାରୀରେ ଭଲ୍ ହେଉଛେ ତର୍କାରୀଟା ସବୁପ୍ରକାର୍ ଜିନିଷ୍ ରଖୁଛୁଁ ଆମେ କଟାବଛା କରିକିରି ଆଉ ସବୁ ଭଲ୍ ହେଉଛେ